ଆଜ୍ଞା ସାର୍ କୁହନ୍ତୁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ନାୟକ ସାର୍ କହୁଛନ୍ତି ଆଜ୍ଞା ସବୁ ତ ତାଜା ପରିବା ଅଛି ଆପଣଙ୍କର ଡାଲମା କଥା କହୁଛନ୍ତି ଯଦି ଅମୃତ ଭଣ୍ଡା ଅଛି କଞ୍ଚା କଦଳୀ ଅଛି କଖାରୁ ଅଛି ଝୁଡ଼ଙ୍ଗ ଅଛି ଏ ବିନ୍ସ୍ ଅଛି ଗାଜର ଅଛି ବିଟ୍ ଅଛି ଆଉ ତାସାଙ୍ଗକୁ ଶାଗ ବି ଦୁଇ ତିନି ପ୍ରକାର ଅଛି କଳମ ଶାଗ ଅଛି ଲେଉଟିଆ ଶାଗ ଅଛି ପାଳଙ୍ଗ ଶାଗ ଅଛି କୋଶଳା ଶାଗ ଅଛି ଆଉ ତାସାଙ୍ଗକୁ ସାଲାଡ଼୍ ଫାଲାଟ୍ ପାଇଁ ବି ଅଛି ଆପଣଙ୍କର କାକୁଡ଼ି ଅଛି ଟମାଟର ଅଛି ଏ ମୂଳା ଅଛି ଆପଣ କ'ଣ କ'ଣ ନେବାକୁ କହୁନାହାନ୍ତି ଆଜ୍ଞା ଆଜ୍ଞା ପଠାଇଦେବି କ'ଣ କ'ଣ ନେବେ କୁହନ୍ତୁ ଭଣ୍ଡା ଅଛି ଆଜ୍ଞା ଚାଳିଶ ଟଙ୍କା ଆଜ୍ଞା ଆଜ୍ଞା ଦେଶୀ ଭଣ୍ଡା ଭଣ୍ଡା ଗୋଟେ କେଜି କଞ୍ଚା କଦଳୀ ଆପଣଙ୍କର ଦଶ ଟଙ୍କା ଲେଖାଏଁ ଗୋଟି ଅଛି ହଉ ସାର୍ ଆପଣଙ୍କ ପାଇଁ ଆଠ ଟଙ୍କା ହେବ ଆଉ କୋଡ଼ିଏ ଟଙ୍କାରେ କୋଡ଼ିଏ ଟଙ୍କା କୋଡ଼ିଏ ଟଙ୍କାରେ ତିନିଟା ଆପଣଙ୍କୁ କରିଦେବା କଞ୍ଚା କଦଳୀ ଆଜ୍ଞା ସାତଟା ଆଜ୍ଞା ଗୋଟା ଗୋଟା ହେଉଛି ଆପଣଙ୍କୁ ଆସିବ ଅଠର ଟଙ୍କା ଏବାଗେ କେଜି ଆସିଲେ କୋଡ଼ିଏ ଟଙ୍କା ଆସିବ ଦୁଇ କେଜି ଅଢ଼େଇ କେଜି ଭଳିଆ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ତା ସାଥିରେ ଚିଠା ପଠାଇଦେଇଥିବି ପରିବା ବି ପଠାଇଦେଇଥିବି ଆଜ୍ଞା ଆଜ୍ଞା ଆଉ ଲେମ୍ବୁ ଆଉ କାକୁଡ଼ି ମୂଳା ଏହାକୁ ସବୁ ଦେଇଥିବି ଆଜ୍ଞା ଆଜ୍ଞା ଆଉ ଶାଗ କ'ଣ ନେବେକି ଆଜ୍ଞା ଆଜ୍ଞା ସେ ପୁରା ଆଜି ସକାଳେ ଆଜ୍ଞା ନାହିଁ ନାହିଁ ଆଜ୍ଞା ଭଲ ମୂଳା ନୂଆ ମୂଳା ଏବେ ବାହାରିଛି ଆଉ ଶାଗ କ'ଣ କିଛି ଦେବି ଆଜ୍ଞା ଆଜ୍ଞା ମୁଁ ପିଲା ହାତରେ ପଠାଇଦେଇଥିବି ଆଉ ଚିଠାବି ପଠାଇଦେଇଥିବି